ଆମର ତିନୋଟି ଗାଈ ଦୁଇଟି ଗୋରୁ ବାଛୁରୀ ଦୁଇଟି ତା'ର ସେବା ମଧ୍ୟ ମୁଁ କରେ ସକାଳୁ ପେଜ ଦ୍ୱିପହରରେ ଘାସ ରାତିରେ କୁଣ୍ଡା ତୋରାଣି ଦିଆଯାଏ ସେବା ମଧ୍ୟ କରେ ବିଲକୁ ନେଇ ବାନ୍ଧେ ତାକୁ ଆଣିବା ତାକୁ ଗୁହାଳରେ ରଖିବା ତାକୁ ଖାଇବା ପାଣି ଦେବା ସବୁବେଳେ ମୁଁ ଯତ୍ନ ମଧ୍ୟ କରେ ଯେତେବେଳେ ଗୋରୁ ଗାଈ ଯେତେବେଳେ ପିଲା ଜନ୍ମ କରେ ଛୋଟ ବାଛୁରୀକୁ ମୁଁ ତାକୁ ଯତ୍ନ ନିଏ ତାକୁ ପୋଛିଦିଏ ତାକୁ ଖାଇବା ପାଇଁ ଦିଏ ଟାଇମ୍ରେ ଖାଇବେ ଟାଇମ୍ରେ ତ ବୁଲିବା ପାଇଁ ନେଇ ଯାଏ ସନ୍ଧ୍ୟା ପୂର୍ବରୁ ଘରକୁ ଆଣେ ବାନ୍ଧେ ମଧ୍ୟ ଆଉ ବୁଲେଇତେ ନେଇ ନେଇକି ଯାଏ ପାଖରେ ରୁହେ ସେମାନଙ୍କୁ ଆଣି ସାରିଲା ପରେ ତାକୁ ଗୁହାଳରେ ବାନ୍ଧେ ତାଙ୍କ ଖାଇବା ତାଙ୍କର ଗୁହାଳରେ ରହିବା ପରିଷ୍କାର କରିବା ଆଉ ସେବା ମଧ୍ୟ ମୁଁ କରେ ତାଙ୍କର ଖାଇବା ଯେମିତି କ୍ଷୀର ଦୁହିଁବା କ୍ଷୀର ମଧ୍ୟ କେମିତି ଟାଇମ୍ରେ ତାକୁ ଉପାଦାନ କରିବା କ୍ଷୀରକୁ ନେଇକି କେମିତି ଫୁଟାଇବା କେମିତି ଖାଇବା ପିଲାମାନେ କେମିତି ଖାଇବେ ତା'ର ମଧ୍ୟ ବି ଆମେ ଯତ୍ନ ନେଉଛୁ ଏବଂ ଗାଈମାନଙ୍କର ସେବା ମଧ୍ୟ ଛୋଟ ଗୋଟେ କଣ୍ଟା ହଉ ବା ଗୋଟେ ମାଛି ହଉ ବା ପୋକ ଜୋକ ଲାଗିଲେ ତାକୁ ବାହାର କରିବା ଯଦି ଅଧିକ ଯନ୍ତ୍ରଣା ହେଲା ତାକୁ ଆମେ ନେଇକି ଡକ୍ଟରକୁ ପଶୁ ଡକ୍ଟରକୁ ଆମେ ଫୋନ ମାରୁ ଡକ୍ଟର ମଧ୍ୟ ଆସେ ଆସିଲା ପରେ ସଙ୍ଗେ ସଙ୍ଗେ ଟ୍ରିଟମେଣ୍ଟ କରିଦିଏ ମେଡ଼ିସିନ ଦିଏ କେମିତି ସ୍ୱାସ୍ଥ୍ୟ ନହେବା ପର୍ଯ୍ୟନ୍ତ ମୁଁ ଡକ୍ଟରଙ୍କ ସହିତ ପରାମର୍ଶ କରେ ଡକ୍ଟର ମଧ୍ୟ ଘରକୁ ଆସନ୍ତି ଆଉ ତାଙ୍କର ସେବା ମଧ୍ୟ ବି କରନ୍ତି ଯାହାଦ୍ୱାରା ସ୍ୱସ୍ଥ୍ୟ ରହିଲେ ଆମେ କ୍ଷୀର ଉତ୍ପାଦନଟା ଆମେ ଗାଈ ଠୁ ଆମେ ପାଇପାରିବା ଯାହାଦ୍ୱାରା ଆମେ ବି ଉପକୃତ ହେବା ଏବଂ ଗୋରୁ ବି ମଧ୍ୟ ସ୍ୱାସ୍ଥ୍ୟ ଭଳିଆ ରହିବେ ବାଛୁରୀ ଗୋରୁ ଏସବୁ ମୁଁ ବହୁତ ହେପାଜତ ମଧ୍ୟ କରେ ତା'ର ମୁଁ କେୟାର୍ ମଧ୍ୟ ନିଏ